ମୁଁ ମୋ ସ୍ୱାମୀଙ୍କ ସହ ଦିନେ ରାଉଲକେଲା ବୁଲିବାକୁ ଯାଇଥିଲି ମୁଁ ଭାରତ ଭା ରାଉଲକେଲା ଗଲାବେଳେ ସେତେବେଳେ କୋରାପୁଟରେ ଭାରି ଗରମ ଲାଗୁଥାଏ ଆମ ପଡ଼ୋଶୀ କିଛି ଦିନ ତଳେ ଗୋଟେ କୁଲର କିଣିକି ଆଣିଥିଲେ ମୁଁ ପଚାରିବାରୁ କହିଲେ ମନେ ତ ରାଭଲ

ଲା ଯିବା ସେଠାରେ କୁଲର କହୁ ବହୁତ କମ ଦାମରେ ମିଳେ ଏବଂ ସେ କୁଲର ବେଶୀ ଦିନ ଯାଏଁ ବି ଠିକରେ ଚାଲେ ମୁଁ ରାଉଲକେଲା ଗଲି ସେଠାରେ ସବୁ ଅ ଆଡ଼େ ବୁଲା ବୁଲି କଲି ମୋ ପଣ୍ଡା ପଡ଼େଶୀ କହିଥିବା କଥାକୁ ମୁଁ ମୋ ସ୍ୱାମୀଙ୍କୁ କହିଲି ମୋ ସ୍ତ୍ରୀ ସ୍ତ୍ରୀ ସ୍ତ୍ରୀ ମିନ ସେଠିକୁ ସେଠିରୁ କୁଲରକୁ ଧରିକି ଘରକୁ ଆସିଲି ଏବଂ ଆଜିକୁ ଦୁଇ ବର୍ଷ ଲେ ହେଲାଣି ସେ କୁଲର ଯେମିତି ସେମିତି ଅଛି କିଛି ବି ଖରାପ ହୋଇନି ପବନ ବି ଭଲରେ ହାଉ ହଉଛି